ଦେଖନ୍ତୁ କୃଷକ ଯେଉଁ ଆତ୍ମହତ୍ୟା କରୁଛନ୍ତି ସେଥା ତାହାକୁ ଏଡ଼ାଇବା ପାଇଁ ଆମ ପାଖରେ କୌଣସି ପ୍ରକାର ହେଲ୍ପ ଲାଇନ୍ ନାହିଁ କାହିଁ ଯଦି କୃଷକ ଯଦି ଯେଉଁ ଋଣ ଆଣିକି ଚାଷ କରୁଛି ଚାଷ ପରେ ଯଦି ଚାଷ ଯଦି ଠିକ୍ ସେ ନ ହେବ ସେ ତ ଋଣ ସୁଝି ପାରିବନି ଆଉ ବ୍ୟାଙ୍କ ବାଲା ଆସିବେ ତା ପାଖରେ ବସିବେ ତାକୁ ପଇସା ମାଗିବେ କିନ୍ତୁ ସେ ଏପଟୁ ଦେଇପାରୁ ନଥିବ ଲାଷ୍ଟରେ ସେ ଡିସି ଡିସିସନ୍ ମାନେ କଣ ନେବ ଯେ ମୁଁ କେମିତି ମରିଯିବି ବାସ ମରିଗଲା ମରିଗଲେ ଲାଭ କଣ ଆଉ ତା ପରେ ଗୋଟିଏ ଜିନିଷ ଯଦି ଆମ ପାଖରେ କିଛି ଗୋଟିଏ ହେଲ୍ପ ଲାଇନ୍ ଥାନ୍ତା କିମ୍ବା ଗାଁରେ କିଛି ଗୋଟିଏ କମିଟି ଥାନ୍ତା ତା ହେଲେ ଏ ଜିନିଷଟାକୁ ତଦାରଖ କରି ପାରନ୍ତେ କାହିଁକି ସେ ଲୋକଟା ମଲା ହାଁ ତା'ର ଯଦି ତର୍ଜମା କରାଯାଆନ୍ତା ତା ହେଲେ ଉଁ ଜିନିଷଟା ତା ଆଉ ଆଉ ମୃତ୍ୟୁ ମୂଖକୁ ସେ ଏଡ଼ାଇ ସେ କେମିତି ଆହୁରି ତାକୁ ପଇସା ଦେଲେ ସେ ଆହୁରି ଭଲ ଚାଷ କରିକି ସେ ତା'ର ପରିବାର ପ୍ରତିପୋଷଣ କରିବା ସହିତ ସେ ବ୍ୟାଙ୍କରୁ ଆଣିଥିବା ଋଣକୁ ମଧ୍ୟ ସୁଝି ପାରିବ ଯଦି ଆମ ପାଖରେ ହେଲ୍ପ ଲାଇନ୍ର ସୁବିଧା ଥାନ୍ତା ତା ହେଲେ ସେ ଏହି ସବୁ ଜିନିଷ ଗୁଡ଼ିକ ଆମର ଆମେ ଅସୁବିଧାର ସମ୍ମୁଖୀନ ହୁଅନ୍ତେ ନାହିଁ ଆଉ ଗୋଟିଏ ଜିନିଷ ହେଉଛି କୃଷକଙ୍କ ପରିବାର ପାଇଁ ଏହା କେତେ କଷ୍ଟକର ଏ ଯେବି ଯାହା ବି ହେଲେ ଯଦି ଜଣେ ଲୋକ ଋଣ କରିକି ଯେତେବେଳେ ଚାଷ କରୁଛି ଯଦି ନ ସୁଜି ପାରିବ ସେ ମରିଗଲା ଆଉ ତା ପରେ ତା ଫିଲା ପିଲା ସଂସାର ଚଳିବ କେମିତି ଆଉ ସେ ବି ଅଭାବରେ ବଢ଼ିଲେ ତାଙ୍କୁ ଦେଖିବା ପାଇଁ ମଧ୍ୟ କେହି ନାହାନ୍ତି ସେଥିପାଇଁ ଆମର ଯେତେ କୃଷକକୁ ଯଦି ସବୁ ପ୍ରକାର ସୁବିଧା ସୁଯୋଗ ଦିଆଯାଆନ୍ତା ତା ହେଲେ ଆଉ ସେମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତେ ନାହିଁ